ଓଡ଼ିଶାର ସଂସ୍କୃତି ବହୁତ ପୁରୁଣା ଓଡ଼ିଶା ଭୌଗଳିକ ପାହାଡ଼ିଆ ଅଞ୍ଚଳ ନେଇ ଗଠିତ ଓଡ଼ିଶାରେ ବିଭିନ୍ନ ରାଜ୍ୟ ବଂଶଦ୍ୱାରା ବିଭିନ୍ନ ସମୟରେ ରାଜ୍ୟକୁ କରିଛନ୍ତି ଓଡ଼ିଶା ଗୋଟିଏ ଉନ୍ନତ ରାଜ୍ୟ ଏବଂ ଧନୀ ରାଜ୍ୟ ହୋଇଥିବାରୁ ବିଭିନ୍ନ ସମୟରେ ମୁସଲିମମାନେ ଆକ୍ରମଣ କରିଛନ୍ତି ଓଡ଼ିଶାକୁ ଲୁଣ୍ଠନ କରି ସୁନା ରୂପା ମୋତି ମାଣିକ ନେଇ ଚାଲି ଯାଉଛନ୍ତି ପ୍ରାଚୀନ ସମୟରେ ଓଡ଼ିଶାର ବଣିକମାନେ ଜାଭା ସୁମିତ୍ରା ନେପାଲ ଦେଶକୁ ଯାଇ ବାଣିଜ୍ୟ କରୁଥିଲେ ସେମାନଙ୍କ ପାଖରେବଡ଼ ବଡ଼ ସାମୁଦ୍ରିକ ଡଙ୍ଗା ଥିଲା ଯାହାଫଲରେ ସେମାନେ ବହୁତ ଟଙ୍କା ରୋଜଗାର କରିଥିଲା ବେଲେ ଯାହା ଫଳ ଓଡ଼ିଶା ଏବଂ ଧନୀ ରାଜ୍ୟ ଏହା ଧନୀ ହୋଇଥିଲେ